ଯେଉଁ ବ୍ୟକ୍ତି କେବଳ ଚିତ୍ରାଙ୍କନ ଆରମ୍ଭ କରୁଛନ୍ତି ଏବଂ ନିଜର ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମୋର ପରାମର୍ଶ ରହିବ କି ସେମାନେ ଏକ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ ଯାହାକି ସେମାନେ ପ୍ରତିଦିନ ସେହି ନିର୍ଦ୍ଧିଷ୍ଟ ସମୟରେ ଚିତ୍ର ଅଭ୍ୟାସ କରିପାରିବେ ଏବଂ ସେମାନଙ୍କର ଚିତ୍ର ଦ୍ଵାରା ସେମାନେ ବିଭିନ୍ନ ଦେଶକୁ ମଧ୍ୟ ତାଙ୍କର ଚିତ୍ର ପଠାଇ ବିଭିନ୍ନ ପ୍ରକାରର ଅର୍ଥ ଉର୍ପାଜନ କରିବା ସହିତ ନୂତନ ଶିକ୍ଷା ମଧ୍ୟ ପାଇପାରିବେ